ଆମ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାର ସ୍ୱାସ୍ଥ୍ୟ ସେେବା ପାଇଁ ଦୀର୍ଘ ଅପେକ୍ଷା ସମସ୍ୟା ଗୋଟିଏ ପଟେ ଏବଂ ଅନ୍ୟ ସମସ୍ୟା ଗୋଟିଏ ପଟେ ଆମେ ମେଡ଼ିକାଲ୍ ଦେଖୁିକି ହସ୍ପିଟାଲ୍ ଦେଖୁିକି ବହୁତ ଜରୁରୀକାଳୀନ ପରିସ୍ଥିତିରେ ଲୋକମାନେ ଥାଆନ୍ତି କିନ୍ତୁ ସେମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥାଏ ଯାହାକି ସେମାନଙ୍କର ପରିସ୍ଥିତି ଆହୁରି ଖରାପ ହୋଇଯାଇଥାଏ ଏହି ସମସ୍ୟା ଦିନକୁ ଦିନ ଖରାପ ହୋଇ ହୋଇଯାଉଛି କିନ୍ତୁ ଏହାର ସମାଧାନ କିଛି ବାହାରି ପାରୁନାଇଁ ଇ ବୁକିଂ ଆଉ ଡ଼ିଜିଟାଇଜେସନ୍ ଗୋଟିଏ ରାସ୍ତା ଯେ ଆମେ ଧୀରେ ଧୀରେ ଏହାକୁ ସମାଧାନ କରିପାରିବା ଯେପରିକି ଆମେ ଇ ବୁକିଂରେ ଅନଲାଇନ୍ରେ ଆମ ଡ଼କ୍ଟର ସହିତ ଆପଏଣ୍ଟମେଣ୍ଟ ବୁକିଂ କରିପାରିବା ଯାହାଫଳରେ ଆମେ ସେହି ସମୟ ଯାଇକିରି ଠିକ୍ ସମୟ ଯାଇକିରି ଆମେ ଡ଼କ୍ଟରଙ୍କୁ ପରାମର୍ଶ କରିପାରିବା